ଭାଇ ମୁଁ ସାରଳା ମୋବାଇଲରେ ତୁମର ଚାର୍ଜର ଆଣିଲି ମୋ ଚାର୍ଜର ପୁରା ଖରାପ ପଡ଼ିଲା ଭାଇ ଭଲ ଭଲ କହିକି କହିଲେ ଚାର୍ଜ ହବ ଭଲ ସ୍ପିଡ଼ ଚାର୍ଜ କିଛି ନାହିଁ ମୋବାଇଲ ମୋର ଗରମ ଚାର୍ଜର ଗରମ ଏମିତି ହେଲେ କେମିତି ହବ ମୋ ସାଙ୍ଗ ପିଲା ଏତେ ମୁଁ ଭାବିଲି ତୁମ ଭଲ କଥାବାର୍ତ୍ତା କଲ ଭଲ ବ୍ୟବହାର କଲ ମୁଁ ଭାବିଲି ଭଲ ଅରଜିନାଲ ଚାର୍ଜର ମୋ ପଇସା ନେଲ କିଛି ନାହିଁ କାମ କିଛି ନାହିଁ କେମିତି ମୋ ପିଲା ଆମ ସାଙ୍ଗ ପିଲା କାଇଁ ସେଠି ପଠେଇବି ଆଉ ତ ପଠେଇବିନି ଆଉ ହଁ ମୁଁ ତ କହିଲି ଗୋଟେ ଭଲ ଚାର୍ଜର ଦେବା ପାଇଁ କିନ୍ତ ତୁମ ଦେହ ଖରାପ ଚାର୍ଜର ଏମିତି ଖରାପ ଯେ ସେ ପା ପାର ଚାର୍ଜର ଗରମ ମୋ ବ୍ୟାଟେରୀ ଗରମ ମୋବାଇଲ୍ ଗରମ